ରାନ୍ଧିବା ପାଇଁ ମୋତେ ମାଂସ ତରକାରିଟା ଭଲ ଲାଗେ କାହିଁକି ନା ଅନ୍ୟ ପନିପରିବା ରୋଷେଇ କରିବା ଅପେକ୍ଷା ମାଂସ ତରକାରୀଟା ରୋଷେଇ କଲେ ବହୁତ ବାଟ ବି ମହକେ ଲୋକମାନେ ବି ବହୁତ ଖୁସି ହୁଅନ୍ତି ଘରେ ବି ମୋତେ ଖାଇବା ପାଇଁ ବହୁତ ଟେଷ୍ଟ ଲାଗେ ସେଥିପାଇଁ ମୋତେ ମାଂସ ତରକାରିଟା ରୋଷେଇ କରିବାକୁ ବହୁତ ଭଲ ଲାଗେ